ମୁଁ ଆପଣଙ୍କ ପାଖକୁ ସାମାନ୍ ନେବାପାଇଁ ଆସଛି ତ ଗୋଟେ ଗ୍ରାହକ ତା'ହେଲେ ସେ କିମ୍ତି ହେବ କେତେବେଳକୁ ଆସିବେ ଆସିଲେଣି ହଉ ଠିକ୍ ଅଛି ମୁଁ ମୁଁ ଅଛି ଠିଆ ହେଇଛି ହଁ ହଁ ହଉ ଦୁଇଟା ଦୀପରେ ଯୋଗାଡ଼ି କି ଦିଅନ୍ତୁ ଆଉ ଫୁଲ ସବୁ ଗୋଟେ ହାର ଦରକାର ଥିଲା ହଁ

ମନ୍ଦିର କେତେଟା ବେଳକୁ ଖୋଲୁଛନ୍ତି କି ଆଚ୍ଛା ଆଚ୍ଛା ଓହୋ ହଁ ଆଚ୍ଛା ଆଚ୍ଛା ଏବେ ବର୍ତ୍ତମାନ ଖୋଲିବେ ନା ହଁ ହଁ ଆଉ ତ ସବୁ ଦୀପ ଫୁଲସବୁ ଯୋଗାଡ଼ି କି ମୋତେ ଦେଇ ଦିଅନ୍ତୁ ଆପଣଙ୍କର ବିଲ୍ଟା କେତେହେଲା କହିଦିଅନ୍ତୁ ମୁଁ ପେମେଣ୍ଟ୍ କରିଦେବି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଡଉଁରିଆ ବି ତ ଆପଣଙ୍କ ପାଖରେ ଥିବ ନା ଡଉଁରିଆ ଗୋଟେ ଦେଇଦିଅନ୍ତୁ ହଁ ଦେଇଦିଅନ୍ତୁ ମୁଁ ପଛରେ ବାନ୍ଧିଦେବି ଆଚ୍ଛା ଆଚ୍ଛା ସବୁ ପ୍ୟାକ୍ କରି ଦିଅନ୍ତୁ ବିଲ୍ଟା କେତେ ହେଲା କହିଦିଅନ୍ତୁ ମୁଁ ପେମେଣ୍ଟ୍ କରିଦେବି ନା ନା ମୁଁ ଏକୁଟିଆ ଆସଛି ମ ନା ନା ମୁଁ ଏକଲା ଆସଛି ତ ମୋ ପାଇଁ କରଦିଅନ୍ତୁ ମିଠା ହଁ ପ୍ୟାକ୍ କର ଦିଅନ୍ତୁ ହଁ ପ୍ୟାକ୍ କରଦିଅନ୍ତୁ କେଜିଟେ କେଜିଟେ କିଲୋଟେ ନାଇଁ ନାଇଁ ରସ ରସଗୋଲା ହଁ ସେଇଟା ପସନ୍ଦ ଆଉ ଠିକ୍ ଅଛି ରଖନ୍ତୁ